ହେଲୋ ରମେଶ ଭାଇ ତୁମେ କୋଉଠି ଅଛ ଓଁ ହଁ ଟିକେ ଯାଇଥାନ୍ତୁ ବୁଲାବୁଲି କରିଥାନ୍ତୁ ପୁରୀ ଆଉ ଆପଣ ଟିକେ ଗାଡ଼ି ଦେଇଥିଲେ ଭଲ ହୋଇଥାନ୍ତା ଦଉନାହାନ୍ତି ଗାଡ଼ି ଟିକେ ପଠେଇବେ ଟିକେ ପୁରୀ ଯାଇଥାନ୍ତୁ ବୁଲାବୁଲି କରିଥାନ୍ତୁ ଏ ଭାଇ ଭଉଣୀ ବାପା ଜେଜେ ଏଇସବୁ ଯାଇଥାନ୍ତୁ ବୁଲିବା ପାଇଁ ଆଉ ଆଉ ସେଠାରେ ରହିବୁ ଦୁଇ ତିନି ଦିନ ଲାଗିଯିବ ଆଉ ହଁ ସେଠି ପୁରୀ ବୁଲିବୁ ପୁରୀ ପରେ ଆସିବୁ ସେଠି କୋଣାର୍କ କୋଣାର୍କ ପାଖାପାଖି ଟିକେ କାକଟପୁର ଏସବୁ ବୁଲାବୁଲି କରିବୁ ଆଉ କ'ଣ କହୁଛନ୍ତି କହୁନାହାନ୍ତି ହଁ ନେବୁ ତ ଗାଡ଼ି ଯେହେତୁ ଯେ ଆପଣ ଆମ ନିଜର ସମ୍ପର୍କୀୟ ଲୋକ ଆଉ କ'ଣ ଆମେ ଗାଡ଼ି ନେବୁନୁ ଆପଣ କୁହନ୍ତୁ ଯେ କଥାଟା କହିବୁ ଆଉ କ'ଣ ଆପଣ କୁହନ୍ତୁନି ଯେ କେତେ ନେବେ କ'ଣ କରିବେ ଆଉ ନାଇଁ ଚାରି ହଜାର ହେଉନି ଗତଥର ଆମେ ଯାଇଥିଲୁ ଅଠତିରିଶ ଦେଇ କେତେ କୁହନ୍ତୁ କ'ଣ ଗୋଟେ ଗୋଟେ ରେଟ୍ ନକଲେ କେମିତି କ'ଣ କରିବା ଗୋଟେ ରେଟ୍ କରନ୍ତୁ ଆପଣ ନାଇଁ ସେଇ ସଇଁତିରିଶ ଅଠତିରିଶ ଭିତରେ ରହିବୁ ଆଉ ଦେବୁ ଆଉ ଆପଣ କ'ଣ କହୁଛନ୍ତି ହଁ ସେ ପୁରୀ ଯିବୁ ଟିକେ ତୀର୍ଥ ଭ୍ରମଣ କରିବୁ ଆଉ କୋଣାର୍କ ଟିକେ ଆସିବୁ ଆସିଲାବେେଳେ କୋଣାର୍କ ଟିକେ ଦେଖିବୁ ତାପରେ ଆସିଲେ ସେଇଠୁ କୋଣାର୍କ ପରେ ସେଠି ଆମର ମଙ୍ଗଳା ଅଛନ୍ତି ତାଙ୍କୁ ଟିକେ କାକଟପୁର ଯିବୁ ସେଠି ଟିକେ ବୁଲାବୁଲି କରିବୁ ଭୋଗରାଗ କରିବୁ ସନ୍ଧ୍ୟା ବେଳକୁ ଫେରିବୁ ଆଉ ଦୁଇ ତିନି ଦିନ ଲାଗିଯିବ ଆଉ କ'ଣ ଗୋଟା କୁହନ୍ତୁ ଆପଣ ଆଉ ଡ୍ରାଇଭର ଦରକାର ନାହିଁ ଡ୍ରାଇଭର ଆମର ଅଛନ୍ତି ଆଜ୍ଞା ହଉ କେତେ କୁହନ୍ତୁ ଆପଣ ରେଟ୍ ଗୋଟେ କୁହନ୍ତୁ ଭାଇ ଆଉ ଆଜ୍ଞା ଏ ରେଟ୍ କଲା ଆମକୁ ପୋଷେଇବ ତୁମକୁ ବି ପୋଷେଇବ ଆମକୁ ବି ପୋଷେଇବ ଆଉ କୁହ ଭାଇ ଗୋଟେ ରେଟ୍ କୁହନ୍ତୁ ଆଉ ହଉ ହଉ ଅଠତିରିଶରେ ରହିଲି ଭାଇ ଗାଡ଼ି ପଠେଇବେ ଆଉ କାଲି ଆମେ ଯିବୁ ଆଉ ଆଜ୍ଞା କାଲି ଭୋର ସକାଳୁ ବାହାରି ଯିବୁ ଆଉ ଆଜ୍ଞା ହଉ ଆମେ ତିନି ଦିନି ରହିବୁ ଆଉ ସୋମବାର ଗୁରୁବାର ଦିନ ଆସି ପହଞ୍ଚିଯିବୁ ଆଉ ହଉ ଭାଇ ରଖୁଛି